ବାଇକ୍ ଚଲେଇଲା ବେଳେ ମୁଇଁ ସଦାବେଲେ ସ୍ପୀଡ଼୍ ହେଲେ ଯାଏ୍ ସ୍ଲୋ୍ରେ ଯାସି ଯେତେ ସ୍ପୀଡ଼୍ରେ ଯିବାର୍ କଥା ତାନୁ ଆଉ୍ ଟିକେ ମୁଁ ସ୍ଲୋର୍ରେ ଯାଉଛି୍ ସେଥି୍ ଲାଗି ଆଉ ବାଇକ୍ ଚଲେଇଲ୍ଆ ବେଲେ୍ ଗୁଟେ ଧ୍ୟାନ୍ ରେ ସଧାବେଲେ ସାମ୍ନା୍ କି ମୁଇଁ ଦେଖୁଛିସେ କେୟଥି ଲାଗି ଯେନ୍ ଟାନିଙ୍ଗ ମାନ ଅଛି କି ଭାଲ ପଲେ ଆସିବା ଦଉଡ଼ି କରିକି କେନ୍ ଛୁଆ ପଲେ ଆସ୍ବା ଯେନ୍ଟା ଚାରି ଛକ ବାଗେ ରହିଛେ ସିଆଡୁ ଗାଡ଼ି ଆଉଥିବା ଇୟାଡୁ ଗାଡ଼ି ଆଉଥିବା ତ ସେଥିର୍ ଲାଗି ସେ ଜିନିଷ ଟେ ଗୁରୁତ୍ୱପୂର୍ଣ୍ଣ ଦେବାର୍ କେ ପଡୁଛି ଆଉ ଯେତେବେଳେ ବି ଆମେ ଗାଡ଼ି ଚଲାସୁଁ ସଦାବେଲେ ଡ୍ରାଇଭିଂ ଲାଇସେନ୍ସଟା ମୁଇଁ ରଖିଛି ସେ ମୋର ପର୍ସ୍ ରେ କାଢ଼ି ଧଇଲା ମାତ୍ରକେ ହେଲ୍ମେଟ୍ ଆଉ ଡ୍ରାଇଭିଂ ଲାଇସେନ୍ସ ଇ ଜୁଡ଼େ ଜିନିଷ୍ ରଖିଛି ହେଲ୍ମେଟ୍ ଲଗାବାର୍ ଦ୍ଵାରା କାଣା ହେଇଛି୍ କେନୁ ପଡ଼ିଗଲା ବୋଇଲେ ମୁଣ୍ଡ କେ କିଛି ଆଘାତ ନାଁ ହଏ ଜେନ୍ତା କଲେ ବି ଆକ୍ସିଡେଂଟ୍ ରୁ ଆମେ ଟିକେ ସୁରକ୍ଷା ରହିମ୍ ଆଉ ବାଇକ୍ ଚଲେଇଲା ବେଳେ ଭିନ୍ ବେଲ୍ ପୁକ୍ ବି ଆଖି ପିଟି ହେଇସି ଯଦି ଆମେ ହେଲ୍ମେଟ୍ ଲଗେଇ ଥିଲେ ସେ ସବୁ ଜିନିସ୍ ନ୍ ବାଜି ପାରେ ଆର୍ ଡ୍ରାଇଭିଂ ଲାଇସେନ୍ସ୍ ରଖିଥିଲେ ଲାଗି ରୋଡ଼୍ ମାନଙ୍କୁ ରେ ଚେକିଂ ନେହସି ଅର ଟି ଓ ଚେକିଂ ନେହସି ଗ୍ଲାସନ୍ ନ ରଖିଥିଲେ ସେଇଟା ଅସୁବିଧା ସରକାରର ସେଇଟା ଆମେ ଅବାଧ୍ୟ୍ ଜୀବନ୍ କାଟୁଛୁ ନିୟମ ବାହାରେ ହଉଛୁ ସେଥି ଲାଗି୍ ହେଲ୍ମେଟ୍ କେ ଆଉ ଡ୍ରାଇଭିଂ ଲାଇସେନ୍ସ କେ ମୁଁ ସଦା ବେଳେ ବାଇକ୍ ଚଲାବାର୍ ଆଗୁରୁ ମୁଁ ପ୍ରସ୍ତୁତ କରିଛି ଧରିକିରି ଆସେ